ମୋତେ ରାନ୍ଧିବାପାଇଁ ଆମିଷ ଉପରେ ଚିକେନ ମଟନ ମାଛ ଏବଂ ଚିଙ୍ଗୁଡ଼ି ତରକାରୀ ଭଲଲାଗେ ଏବଂ ସାଧା ଉପରେ ଭାତ ଡାଲମା ଭଜା ତରକାରୀ ଖଟା ଖିରୀ ଛତୁ ପନିର୍ ରୋଷେଇ କରିବାପାଇଁ ବହୁତ ଭଲ ଲାଗେ ତା ସହିତ ରୁଟି ପରଟା ପିଠା ମଧ୍ୟ କରିଥାଏ କାରଣ ମୋତେ ସେ ସବୁ ଖାଦ୍ୟ ଖାଇବାପାଇଁ ବହୁତ ଭଲ ଲାଗିଥାଏ ଏବଂ ମୋର ପରିବାର ମଧ୍ୟ ସେଗୁଡ଼ିକୁ ଖାଇ ବହୁତ ଖୁସି ହୋଇଥାଆନ୍ତି